ମୋ ପାଖରେ ଗୀତ ଗାଇବା ପାଇଁ ହାର୍ମୋନିୟମ ଅଛି ଏବଂ କ୍ୟାସିଓ ମଧ୍ୟ ଅଛି ଡାକବାଜି ଯନ୍ତ୍ର ମାଧ୍ୟମରେ ତାର ଯନ୍ତ୍ର ମାଧ୍ୟମରେ ଗୀତ ଗାଇଲେ ସ୍ୱର ବହୁତ ସୁମଧୁର ହୋଇଥାଏ ଏବଂ ରଞ୍ଜିତ ମଧ୍ୟ ହୋଇଥାଏ ଏହାକୁ ମ୍ୟୁଜିକ୍ ସପ୍ରୁ କିଣିବାକୁ ପଡ଼ିଥାଏ ଖୋର୍ଦ୍ଧାରେ ମିଳୁଛି ଏବଂ ଭୁବନେଶ୍ୱରରେ ମଧ୍ୟ ମିଳୁଛି ତେଣୁ ସେହି ତାରବାଜି ଯନ୍ତ୍ର ମାଧ୍ୟମରେ ଗୀତ ଗାଇଲେ ବହୁତ ସୁମଧୁର ଲାଗିଥାଏ କଣ୍ଠ ବହୁତ ଲଳିତ ସ୍ୱରରେ ଗାଇବା ପାଇଁ ପଡ଼ିଥାଏ ଏବଂ ସହଜ ହୋଇଥାଏ ଏବଂ ଗୀତ ଗାଇବା ସମୟରେ ହାଲ୍କା ଖାଦ୍ୟ ଗ୍ରହଣ କରିବା ଦରକାର ଅତ୍ୟଧିକ ମାତ୍ରାରେ ଖାଦ୍ୟ ଖାଇକରି ଗାଇଲେ ତୋଳି ସାହାସି ହେବାକୁ ପଡ଼ିଥାଏ ଏବଂ ଗୀତର ମାଧୁର୍ଯ୍ୟ ନଷ୍ଟ ହୋଇଥାଏ ଏବଂ ଗୀତ ଗାଇ ହୋଇନଥାଏ ତେଣୁ କମ ଖାଦ୍ୟ ନେଇ ଗୀତ ଗାଇଲେ ବହୁତ ସୁନ୍ଦରମୟ ଗୀତ ଗାଇ ହୋଇଥାଏ ଏବଂ ସହଜ ଲାଗିଥାଏ